ମୁଁ ମୁଖ୍ୟତଃ ବଗିଚାରେ ଫଳ ଗଛ ଏବଂ ପନିପରିବା ଫୁଲ ଲଗେଇଥାଏ ଯାହାଦ୍ୱାରା ମୁଁ ମୁଁ ଯାହାଦ୍ୱାରା ପ୍ରକୃତିକୁ ସୁନ୍ଦର କରିବାକୁ ଚେଷ୍ଟା କରିଥାଏ ଏବଂ ମୁଁ ମୋ ପ୍ରିୟର ଗଛଗୁଡ଼ିକ ହେଉଛି ଫଳ ଗଛ ଏବଂ ଫୁଲ ଗଛ ଏବଂ ଅନେକ ପ୍ରକାର ଔଷଧୀୟ ଗଛ ମଧ୍ୟ ମୁଁ ଲଗେଇଥାଏ ଆମ ବଗିଚାରେ ଯାହାଦ୍ୱାରା ଔଷଧୀୟ ଗଛ ଲଗେଇବା ଦ୍ୱାରା ଆମକୁ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେବାକୁ ପଡ଼ିଥାଏ ଯାହାଦ୍ୱାରା ଆମେ ସେହି ଔଷଧ ଦ୍ୱାରା ଆମେ ଠିକ୍ ହୋଇପାରିଥାଉ ଏବଂ ଭଲ ହୋଇଥାଉ ଏବଂ ତାହାଦ୍ୱାରା ଆମେ ଅନେକ ପ୍ରକାର ଔଷଧୀୟର ଔଷଧୀୟ ଗୁଣ ମିଳିଥାଏ ଏବଂ ଫଳ ଗଛ ଫୁଲ ଗଛ ଲଗେଇବା ଦ୍ୱାରା ଫଳ ଗଛ ଫୁଲ ଗଛ ଲଗେଇବା ଦ୍ୱାରା ଆମେ ଅନେକ ପ୍ରକାର ଫଳ ଖାଇବାକୁ ପାଇଥାଉ ଫୁଲ ଦେଖିବାକୁ ପାଇଥାଉ ଏବଂ ଅନେକ ପ୍ରକାର ଖର୍ଚ୍ଚରୁ ଆମେ